ପହଁରିବାର୍ ଲାଗି ଆମର୍ ସ୍ଵାସ୍ଥ୍ୟଟା ବହୁଟେ ଭଲ୍ ଲେସି ଆମକୁ ଫିଟନେସ୍ ବି ମିଳିସି ପହଲା କଥା ହେଲା ଯେ ଆମେ ହଉଛୁ ପାନିରୁ ଆମର୍ ଜୀବନଟା ବଞ୍ଚିଛି ମାର୍ ପେଟେ ଆମେ ପାନିରେ ଥିଲା ତ ପାନିରେ ପହଁରିଲେ ପହଁରିଲେ ଆମକୁ ଆମର୍ ମନଟା ବହୁତ ସ୍ୱଛ ରହିସିଁ ଦୁଇ ନମ୍ବର କଥା ହେଲା ପାନକେ ଯେତେବେଳେ ଆମେ ବୁଡ଼ିକରି ରହିସୁଁ ବୋଲେ ନିଶ୍ୱାସକେ ବନ୍ଦକରିକି କରସୁଁ ଆର୍ ଯେତେବେଲେ ଭାରିସୁଁ ବୋଲେ ଯୋରସେଁ ଯେତେବେଲେ ଅକ୍ସିଜେନ ନେସୁଁ ବୋଲେ ଆମର ଶରୀର ସେଲ୍ ମାନେ ଅକ୍ସିଜେନ ପାଇକରି ସେମାନେ ବହୁତ ମଜବୁତ ହେସୁଁ ତିନ୍ ନମ୍ବର କଥା ହେଲା ଯେ ଆମେ ପହଲାଁ ବିଲକେ ଆମର୍ ଦୁଇହାତ୍ ହଲଉ ଦୁସୁଁ ଦୁଇଗୋଡ଼ ହଲଉଁଦୁସୁଁ ନିଶ୍ଵାସ ପ୍ରଶ୍ଵାସ ର ବି ଚାଲିଦିସି ବୋଇଲେ ସେଥିର୍ ଲାଗି ଆମକୁ ବହୁତ ଫିଟନେସ୍ ହେସି ଆର୍ ଆମର୍ ରକ୍ତ ସଞ୍ଚାଳନ ଠିକ୍ ରହିସି ରକ୍ତ ସଞ୍ଚାଳନ ଠିକ୍ ହେବାର୍ ଦ୍ୱାରା ଆମର୍ ଯେତେ ବି ଶରୀର ଭିତରର ଅଙ୍ଗପ୍ରତ୍ୟଙ୍ଗ ଅଛନ୍ ସେମାନେ ଶକ୍ତି ଲାଭ୍ କରସନ୍ ଆଉ ଠିକ୍ ଭାବରେ କାମ କରସନ୍ ତ ଯେତେ ବି ଏକ୍ସରସାଇଜ ଅଛେ ସେଥିର୍ ଲାଗି ପାନି ପହଁରିବାଟା ହଉଛି ଗୋଟେ ବଡ଼ ଏକ୍ସରସାଇଜଟେ